ହ୍ୟାଲୋ ହଁ ହ୍ୟାଲୋ ହଁ ମେଡ଼ିକାଲ୍ରୁ ଆଜ୍ଞା ମ୍ୟାଡ଼ମ୍ ଆଜ୍ଞା ଆଜ୍ଞା ମ୍ୟାଡ଼ମ୍ ଯେଉଁ ମେଡ଼ିକାଲ୍ରେ ଆସିବାର ଥିଲା ତ ଆପଣ ମେଡ଼ିକାଲ୍ ଆସିଛନ୍ତି ମ୍ୟାଡ଼ମ୍ ଆଚ୍ଛା ମୋ ଦେହ ଅସୁସ୍ଥ ଥିଲା ତ ମୁଁ ଯାଇପାରୁନି ମୁଁ କହିଲି ମ୍ୟାଡ଼ମ୍ ଅଛନ୍ତି କି ଯାଇଛନ୍ତି ଏଇ ମୁଣ୍ଡ ବୁଲାଉଛି ପ୍ରେସର୍ ଲୋ ଅଛି କ'ଣ ମୁଁ ଜାଣିନି ମୁଣ୍ଡଟା ଘୁରାଉଛି ଏବଂ ଛାତିରେ ଯନ୍ତ୍ରଣାଟା ହେଉଛି ଆଉ ମୁଁ ସେଥିପାଇଁ କହିଲି ମ୍ୟାଡ଼ମ୍ ଅଛନ୍ତି କି ନାହାଁନ୍ତି ମୁଁ ଆଗେ ଟିକିଏ ମେଡ଼ିକାଲ୍ ଫୋନ୍ କରି ବୁଝିଦିଏ ମ୍ୟାଡ଼ମ୍ ଅଛନ୍ତି ନା ନାହିଁ ସେଠି ସେଥିପାଇଁ ମୁଁ କଲ୍ କରିଥିଲି ଆପଣଙ୍କୁ ଆଉ ଆପଣ ମ୍ୟାଡ଼ମ୍ ମୁଣ୍ଡଟା ଘୂରଉଛି ଆଉ ଛାତିଟା ଯନ୍ତ୍ରଣା ଆଉ ମ୍ୟାଡ଼ମ୍ କ'ଣ ଆପଣ ଇଏ କରିବେ ନା ଆମେ ଯିବୁ କଟକ କେନ୍ଦ୍ରାପଡ଼ାରେ ଭଲ ଟ୍ରିଟମେଣ୍ଟ ଚାଲିଛି ନା ନାଇଁ ନା ନା କେନ୍ଦ୍ରାପଡ଼ା ଯିବୁ କାଇଁନା ଆମେ ସେ ଛାତି ଛାତିର ଯନ୍ତ୍ରଣାଟା ଯେହେତୁ ନାଇଁ ମ୍ୟାଡ଼ମ୍ ଏଇଟା ଫାଷ୍ଟ ଟାଇମ୍ ହେଇଛି ମୁଁ ଆଗରୁ କେଉଁଠି ଯାଇନାହିଁ କିନ୍ତୁ ଲୋକ କହୁଛନ୍ତି ନାଇଁ କାଇଁ କେନ୍ଦ୍ରାପଡ଼ା ଯିବୁ କଟକ ସିଧା ପଳା ମୁଁ କହିଲି ନାଇଁ ମ୍ୟାଡ଼ମ୍ ଆମର ଭଲ ଡାକ୍ତର ଜଣେ ଆମେ ତାଙ୍କ ନାଁ ଜାଣିଛୁ ଆଗରୁ ବି ଶୁଣିଛୁ ଆଉ ସେଥିପାଇଁ ଟିକିଏ ମ୍ୟାଡ଼ମ୍ଙ୍କ ନମ୍ବର ଆପଣଙ୍କ ନମ୍ବର ଆଣିକି ଜଣଙ୍କ କତିରୁ ନମ୍ବର ଆଣିଲୁ ଆପଣଙ୍କର ସେ ବି ଆପଣଙ୍କ ବିଷୟରେ କହୁଥିଲେ ନାଇଁ ସେ ମ୍ୟାଡ଼ମ୍ ଭଲ ଆଉ ସେଇଠି ଦେଖାନ୍ତୁ ସିଏ ଭଲ ଔଷଧ ବି ଦେଉଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ସବୁ ସ୍କାନ୍ଫାନ୍ ସବୁ ମ୍ୟାଡ଼ମ୍ ସୁବିଧା ଅଛି ଆପଣଙ୍କର ମେଡ଼ିକାଲ୍ରେ

ହଉ ଆଜି ଯିବୁ ନା ମ୍ୟାଡ଼ମ୍ କାଲି ଯିବୁ ଏକାଥରେ ମାନେ ସବୁ ଜିନଷପଟା ନେଇକି ଯିବୁ ନା ସେଠି ଆପଣଙ୍କ ତରଫରୁ ମାନେ ସବୁକିଛି ମିଳୁଛି ଆପଣଙ୍କ ଜିନଷପଟା ସବୁ ନେଇକି ଯିବୁ ନା ଆପଣଙ୍କ ତରଫରୁ ସବୁ ମିଳୁଛି ସେଠି ରହିବା ପାଇଁ ଯେଉଁ ସୁବିଧା ଆମର ସାମଗ୍ରୀ ସବୁ ଆଉ ମେଡ଼ିକାଲ୍ ତରଫରୁ ସବୁ ଦିଆଯାଉଛି ଆଉ ପେସେଣ୍ଟ ସାଙ୍ଗରେ କିଏ ଯିବାପାଇଁ ପଡ଼ିବ ନା କେହି ନଗଲେ ଚଳିବ ନାଇଁ ପେସେଣ୍ଟ ସାଙ୍ଗରେ ତ ଜଣେ ଯାହା ବି ହେଲେ ଯିବାପାଇଁ ପଡ଼ିବ ନା ପେସେଣ୍ଟ ପାଖରେ ରହିବ ସେଥିପାଇଁ ଆପଣଙ୍କର ମାନେ ମେଡ଼ିକାଲ୍ ପାଖରେ ଜଣେ ଆଲୌ କରିବେ ନକରିବେ ସେଇଟା ପୁଣି ହଁ ଆପଣ ସେଇଟା ଲୋକଙ୍କ ଦ୍ୱାରା କରାଉଛନ୍ତି କିଛି ପେସେଣ୍ଟ ସାଙ୍ଗରେ କେହି ନହେଲେ ବି ଆପଣଙ୍କ ଚଳିବ ସେସବୁ ସୁବିଧା ଅଛି ଆପଣଙ୍କର

ନାଇଁ ମୋ ସାଙ୍ଗରେ ବାପା ବାହାରିଥିଲେ ତ କହୁଥିଲେ ମୁଁ ଯିବି ସାଙ୍ଗରେ ମୁଁ କହିଲି ନାଇଁ କହୁଛନ୍ତି କ'ଣ ତାଙ୍କର କେହି ହ ଏନ ସେଉଠୁ ବାପା କହୁଥିଲେ ନାଇଁ ସେଠି ଅସୁବିଧା କାଇଁ ହେବ ଆଉ ମୁଁ ସାଙ୍ଗରେ ଯିବି ମୁଁ କହିଲି ନାଇଁ ସେଠି ତାଙ୍କ ପ୍ରାଇଭେଟ୍ ମେଡ଼ିକାଲ୍ ସେ ତାଙ୍କର କୌଣସି ହଁ ରହିବା ପାଇଁ ଅସୁବିଧା ହେଇଯିବ ରାତିରେ ଯଦି ବାହାର କରିଦେବେ ସେଇଠୁ ବାପା ହଇରାଣ ହେବେ ନା ରହିବା ପାଇଁ ପୁଣି ସୁବିଧା ଥିବା ଦରକାର ହଁ ସେଇ ଜିନଷଟା ଆମେ ଜଣିବା ପାଇଁ ଚାହୁଁଛୁ ହଉ ଠିକ୍ ଅଛି ମ୍ୟାଡ଼ମ୍ ହଉ ଠିକ୍ ଅଛି ଆଉ ମୁଁ କାଲି ଯାଇଁ ପହଞ୍ଚିବି ମ୍ୟାଡ଼ମ୍ ରଖୁଛି ଆଜ୍ଞା ହଉ ରହିଲି ମ୍ୟାଡ଼ମ୍ ନମସ୍କାର